ଆମ କୋରାପୁଟ ଜିଲ୍ଲାର ଆଲିସାନ ହୋଟେଲ୍ ଗୋଟେ ଗୋଟେ ବଡ଼ ହୋଟେଲ୍ ସେଠି ମୁଁ ଭାତ ଡାଲି ଚିକେନ୍ ରୁଟି ଅର୍ଡ଼ର୍ କରିଥିଲି ଅର୍ଡ଼ର୍ କରିଥିଲା ତାହା ବହୁତ ଆମ କୋରାପୁଟ ଜିଲ୍ଲାରେ ମଧ୍ୟ ବେଶି ବହୁତ ଲୋକ ପସନ୍ଦ କରନ୍ତି ବା ଭଲ ଥାଏ ଆଉ ରେଷ୍ଟୁରାଣ୍ଟ ମିଶା ବହୁତ ଭଲ ଥାଏ ବଡ଼ ବି ଥାଏ ସେଠି ସେଠି ସବୁ ଭଲ ଭଲ ଜିନିଷ ମଧ୍ୟ ଥାଏ ଆଉ ରେଷ୍ଟୁରାଣ୍ଟ ଆଲିସାନ ହୋଟେଲ୍ ନାମ ହେଉଛି ଆଉ ସେଠିର ଖାଦ୍ୟ ମଧ୍ୟ ବହୁତ ଭଲ ଲାଗିଲା ଆଉ ମୁଁ ଅର୍ଡ଼ର୍ କରିଥିଲି କେତେ ପ୍ରକାର ଜିନିଷ ଅର୍ଡ଼ର୍ କର ସେଥିରୁ ମୋତେ ଭଲ ଲାଗିଥିଲା ଚିକେନ୍ ଡାଲି ଭାତ ଆହୁରି ରୁଟି ଭଲ ଲାଗିଥିଲା ବହୁତ ତ ସେଠିର ଖାଦ୍ୟ ମୋତେ ପସନ୍ଦ ଆସିଥିଲା ଆଉର୍ ସେ ରେଷ୍ଟୁରାଣ୍ଟ ବିଷୟରେ ତ ବହୁତ ଲୋକେ ଜାଣିଛନ୍ତି ବା କରିପାରିଛନ୍ତି ଆଉ ସେଇ ରେଷ୍ଟୁରାଣ୍ଟ ଭଲ ରେଷ୍ଟୁରାଣ୍ଟ ଏବେ ସେ ବହୁତ ଲୋକ ବି ପସନ୍ଦ କରନ୍ତି ସେଇ ରେଷ୍ଟୁରାଣ୍ଟର ଖାଦ୍ୟ ଆଉ ଭଲ ବି ଥାଏ ଆଲିସାନ ହୋଟେଲ୍